ସେମିତି ତ କିଛି ମୋ ଖାଦ୍ୟ ରେ ବିରଳ ଅସାଧାରଣ ଉପାଦାନ ନାହିଁ ତଥାପି କିଛିଟା ଅଛି ଯେଉଁଟା କି ମୁଁ ଆପଣଙ୍କ ସହିତ ସେୟାର କରିବା ପାଇଁ ଚାହିଁବି ଯେମିତିକି ଲବଙ୍ଗ ଗୁଜୁରାତି ଅଳେଇଚ ଗୋଲମରିଚ ତେଜପତ୍ର ଇତ୍ୟାଦି କୁ ଆମେ ନେଇକି ଗୋଟିଏ ଉପାଦାନ ମଧ୍ୟ କରିପାରିବା ଯେଉଁଟା କି ଆମେ ତରକାରୀ ବନେଇଲେ କିଛି ଜିନିଷ ସେଥିରେ ମିଶେଇକି ଯେଉଁ ଆମେ ତରକାରୀ ବନାଉଛୁ ସେଥିରେ ଆମେ ଯଦି କିଛି ତରକାରୀ ସରି ସାରିବା ପରେ ମାନେ ସିଝି ସାରିବା ପରେ ଯଦି ସିଏ ଆମେ ମସଲା ଟାକୁ ସେହିଥିରେ ପକାଇବା ତାହେଲେ ତାର ଗୋଟିଏ ଅଲଗା ପ୍ରକାର ସ୍ଵାଦ ଆସିଥାଏ ତାକୁ ହିଁ ଆମେ ବିରଳ ଆସାଧାରଣ ଉପାଦାନ ଭାବେ ବ୍ୟବହାର କରିପାରିବା